ହଁ ହେଲୋ ହଁ ଯିବି କ'ଣ କହିଲ ହଁ ଚାଲିଥିଲା ତ ରେଙ୍ଗିଗ୍ ପିଲାମାନେ ଛୁଆମାନଙ୍କୁ କିଛି ରେଙ୍ଗିଗ୍ କରୁଥିଲେ ତ ପ୍ରିନସିପାଲ୍ଙ୍କ ପାଖରେ ଗୋଟେ କମ୍ପ୍ଲେନ୍ ଲେଖିଥିଲି ଝିଅମାନେ ଶୁଣିଥିଲି ମୁଁ ତ ଦେଖିନଥିଲି ପୋଲିସ୍କୁ ବି କହିଥିଲେ କୋର୍ଟ୍ କୋର୍ଟ୍ ଅଦାଲତ ପାଖକୁ ଯାଇଥିଲି ବୋଲି କହିଥିଲେ ହୁଁ ହୁଁ କଲେଜ୍ ଗଲେ ସବୁକିଛି ଜାଣିହେବ ସେ ସାଙ୍ଗଙ୍କୁ ଗୋଟିଏ ପଚାରିଲେ ବୁଝିକି ଜାଣିପାରିବି ମୁଁ ଆଜି ଆଜି ଯିବା ଆଜି ତ ମୋର ଟିକେ କାମ ଅଛି ମୁଁ କାଲି ଯିବି ତୁମେ ଆଜି ଯିବ କି ହୁଁ ହୁଁ ଏଇମାନେ ତାଙ୍କ ପିଲା ଝିଅ ଝଗଡ଼ା କରି କ'ଣ ରେଙ୍ଗିଗ୍ ଫେଙ୍ଗିଗ୍ ହୋଇଛନ୍ତି କ'ଣ ଜାଣିବ ଯିଏ ଶୁଣିବ ଆଉ ଲୋକଙ୍କ ମାନରେ ପଶିବା ବି ଠିକ ନୁହେଁ ହୁଁ ଠିକ ଅଛି